ମୁଇଁ ରାନ୍ଧୁଥିଲି ଆରୁ ସେନ କାଣା ହେଲାକି ଯେତେବେଲେ ଭାତ ହେଲା ଭାତ ଉତ୍ତରାଲି ଭାତ ଉତ୍ତରାଲି ବେଲେ ସେ ଭାତ ହେଲା ଢାଲୁଥାଏ ଆରୁ ଗୋଟେ ବିଲେଇ ଟେ ସେ ବାଟୁ ପଳେଇ ଗଲା ପଳେଇ ଗଲା ମୋତେ ଡର୍ ଲାଗଲା ଡର୍ ଲାଗିଲା ବେଲେ ସେ ଭାତ ଟା ଛାଣି ହେଲା ଭାତ ଛାଣି ହେଲା ବୋଲେ ମୋର୍ ଗୁଡ଼େ ପଡ଼ିଗଲା ଯୋଉ ପୋଡ଼ିଗଲା ବୋଲେ ସେନୁ ମୋର୍ ଗୋଡ଼ କିନି ପୁରା ଆଉ ଚାଲି ନାଇଁ ପାରଲି ଫୋଟକା ହେଇଗଲା କେଇ ନିଥି ଘରେ ଫୋନ୍ କଲି ମୁଇଁ କେହି ଆସ ମୋର୍ ଗୋଡ଼ ଏନ୍ତା ପଡ଼ିଛି ବୋଲି କରି ଆମ ନନୀ ବାପା କେ ଫୋନ୍ କଲି ସିଏ ଆସିଲେ ଆଉ ଗାଡ଼ି ନ ମୋତେ ନେଇ କରି ଗଲେ ନେଇ କରି ଯେତେବେଲେ ଗଲେ ସରକାରୀ ହସ୍ପିଟାଲ୍ ଗଲୁ ଆମେ ବୋଲେ ଆମର ବି ଇନୁ ପାଖେ ଗୋଟେ ଡକ୍ଟର୍ ଟେ ଅଛି ତାର୍ ନି ଗଲୁ ଯେ ସେ ନା ପାରାମ୍ ବାଲା ବୋଇଲେ ଆମର୍ ସରକାରୀ ହସ୍ପିଟାଲ୍ କୁ ଗଲୁ ଆମେ ବୋଲେ ସେ ନ ଦେଖିଲି ଆର୍ ସେନୁ ଏବେ ଦେଖିକରି ସେନ୍ ମଲମ୍ ମୁଲମା ସବୁ ସେଣୁ ଦେଇ ଦୁଆ କରି ସେନ୍ ପଟି ବାନ୍ଧିଲି ପଟି ବାନ୍ଧିଲି ବୋଲେ ମୁଇଁ ତାକୁ କହିଲି ତୁ ପଟି ନାଇଁ ବାନ୍ଧେ ସୁଈ ଯେନ୍ତା ମଲମ୍ ଦବ ବୋଲେ ମଲମ୍ ଦିଅ ଆଉ ପଟି ବାନ୍ଧିଲେ ବେଶୀ ସେଇଟା ଏଟା ହେଇ ଜିମା ବୋଇଲେ ପାଚି ଯିବା ବୋଇଲି ରେ ସେମାନେ ଆଉ ଦେଖା ସିନା ବୋଇଲି ଆରୁ ସେ ମଲମ୍ କେ ଦେଲେ ମଲମ୍ କେ ଦେଲି ଆର୍ ସେନୁ ମୁଇଁ ଘର୍ କେ ଆଇଲି ବୋଲେ ତାର୍ ଦୁଇ ଦିନି ଗଲା ସେଇଟା ପୁରା ଛାଡ଼ି ଗଲା